କୁକୁଡ଼ା ଖାଦ୍ୟ ସେମାନଙ୍କୁ ଆମେ ଯୋଗାଇ ଥାଉ ଯେହେତୁ ଏଠି ଲେଖା ହେଇଥିବା ଆମର ମକା ସୋୟାବିିନ ଖାଦ୍ୟ ଗହମ ଇତ୍ୟାଦି ଆମେ ତାଙ୍କୁ ଦେଇଥାଉ କିନ୍ତୁ ଆମ ଲୋକାଲ୍ ପରିମାଣ ହିସାବରେ ଯେହେତୁ ଆମ୍ଭେ ତାଙ୍କୁ ଯେହେତୁ ଧାନର ଖୁଦ କିମ୍ବା ଚାଉଳ କିମ୍ବା ବିରି ମାଣ୍ଡିଆ ଯେହେତୁ ଯେକୌଣସି ଘରର ସେ ଚାଉଳ ଫାଉଳ ଚାଉଳ କ'ଣ ଥିଲେ ତାହା ମଧ୍ୟ ଦେଇଥାଉ ଯେହେତୁ ଆମେ ତାହା ଦେଲେ ତାଙ୍କେ ବହୁତ ସୁସ୍ଥ କିମ୍ବା ଆମେ ଟମା ଟମାଟୋ ଖାଇବା ପାଇଁ ଦେଇଥାଉ କଞ୍ଚା ଲଙ୍କା ଖାଇବା ପାଇଁ ଦେଇଥାଉ ଯେହେତୁ ତାହା ଖାଇଲେ ଆମ୍ଭର ସାଧାରଣ କୁକୁଡ଼ାରେ ମଧ୍ୟ ପ୍ରଚୁରରେ ଶକ୍ତି ପରିମାଣ ହୋଇଥାଏ କିମ୍ବା ସେ ବହୁତ କ୍ଷେତ୍ରରେ ସବଳ ସାକାର ମଧ୍ୟ ରହିଥାଏ